ମୁଇଁ ଗୁଟେ ଛୋଟ୍ ବଗିଚାଟେ କରିଛେ ଆର୍ ସେନୁ ଅମୃତ୍ଭଣ୍ଡା ଗଜ୍ ଅଛେ ତା ପରେ ଫୁଲ୍ ଗଜ୍ ଅଛେ ପାନ୍ ପତର୍ ଗଜ୍ ବି ଅଛେ ତାପରେ କୁଷେର୍ ଗଜ୍ ବି ଅଛେ ଏନ୍ତେ ହେଇ କରି ସବୁ ସେନୁ ଆମେ ଟିକେ ଛୋଟ୍ ଆକାର୍ରେ ଆର୍ ସେଟାକେ କରି କରି ଆର୍ ଆମେ ସେଟାକେ ଯତନ୍ କର୍ସୁଁ ଯତନ୍ କରି କରି ସେନୁ ସବୁ ପାନ୍ ପାନ୍ ଦେଇକରି ସେଟାକେ ଭଲ୍ କରି ରଖିଛୁଁ ଆର୍ ଅମୃତ୍ଭଣ୍ଡା ବି ଖାଉଚୁଁ ପାନ୍ ପତର ବି ହଉଛେ ଫୁଲ୍ ଗଜ୍ ବି ଅଛେ ସବୁ କିଛି ଆମେ ଛୋଟ୍ ବଗିଚା ଗୁଟେନୁ ପାଇ ପାରୁଛୁଁ ବେଲେ ଇହାଦେ ଅମୃତ୍ଭଣ୍ଡା ବି ବିକୁଛୁଁ ବି ଟିକେ ଅଧିକା ଫଲି ଯାଏସି ବୋଇଲେ ଅଧା ଦଶ କେଜି ବାର କେଜି ଲେଖା ବି ବିକି ନେଉଛୁ ଆମେ ବଜାର୍କୁ ଇହାଦେ ଅମୃତ୍ଭଣ୍ଡା କେଜି ଦଶ ଟଙ୍କା ପନ୍ଦର୍ ଟଙ୍କା ଚାଲିଛେ ମାର୍କେଟ୍ରେ